ହ୍ୟାଲୋ ମୁଁ ଆପଣଙ୍କ ଆପ୍ରୁ ଗତ ଜାନୁଆରୀ ଚବିଶ ତାରିଖରେ ଏକ ବନାରସୀ ପାଟ ଶାଢ଼ୀ ମଗାଇଥିଲି ଯାହାର ଦାମ ଥିଲା ତିନିହଜାର ପାଞ୍ଚଶହ ଟଙ୍କା ଆଉ ସେ ଶାଢ଼ୀଟି ବହୁତ ଭଲ ଆସିଲା କିନ୍ତୁ ମୁଁ ସେ ଶାଢ଼ୀ ବିଷୟରେ ଜାଣିବାକୁ ପାଇଥିଲି କି ମୋର ଜଣେ ସାଙ୍ଗ ସେ ସେ ଶାଢ଼ୀଟି ଅର୍ଡ଼ର୍ କରିଥିଲେ କିନ୍ତୁ ତାଙ୍କର ଭଲ ପଡ଼ିନଥିଲା ମୁଁ କିନ୍ତୁ ଅର୍ଡ଼ର୍ କଲି ଦେଖିଲି କେମିତି ପଡ଼ିବ କ'ଣ ଦେଖିଲା ପରେ ଶାଢ଼ୀଟି ବହୁତ ଭଲ ଆସିଲା ଓ ମୋତେ ବହୁତ ଭଲ ଲାଗିଲା ଦାମ ଅନୁସାରେ ଶାଢ଼ୀଟି ବହୁତ ଭଲ ଅଛି ଓ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ